ଖାଇବା ସବୁ ବନେଇ ଜାଣିଲେ ଭଲ କିନ୍ତୁ ଆଜିକାଲି ପିଲାମାନଙ୍କର ଯେହେତୁ ପସନ୍ଦ ପିଜା ବର୍ଗର୍ ଫ୍ରେଞ୍ଚ୍ ଫ୍ରାଇସ୍ ଏଇଭଳି ଖାଦ୍ୟ ପିଲାମାନଙ୍କର ଆମର ବହୁତ ପସନ୍ଦ ତ ଏଇ ଖାଦ୍ୟ ଗୁଡ଼ାକ ବନେଇବା ଘରେ ଟିକେ କଷ୍ଟକର ଆମେ ଘରେ ବନେଇ ପାରିବା କିନ୍ତୁ ଯୋଉ ବାହାରେ ଯେମିତିକା ଖାଇଲେ ଯେମିତିକା ଟେଷ୍ଟ୍ ଲାଗେ ସେମିତିକା ଟେଷ୍ଟ୍ ଲାଗିବନି ଯୋଉଟାକି ପିଲାମାନଙ୍କୁ ପସନ୍ଦ ହେବନି ଏବଂ ଖାଇବାକୁ ସେମାନେ ମଙ୍ଗିବେନି ତ ବାହାରେ କ'ଣ ଟିକେ ଅଧିକ ସବୁଥିରେ ତେଲ ମସଲା ଜିନିଷ ଘରେ କିଛି ଏତେ କ'ଣ ତେଲ ମସଲା ଘରେ ପକେଇବକି ଆଉ ପକେଇବନି ତ ସେଥିପାଇଁକି ମୋ ହିସାବରେ ଏଇ ଯୋଉ ପିଜା ବର୍ଗର୍ ଏଗୁଡ଼ାକ ସବୁ ଟିକେ ବନେଇବା କଷ୍ଟକର କାରଣ ଆମେ ବାହାର ପରିକା ଟେଷ୍ଟ୍ ସେମିତି ଘରେ ବନେଇ ପାରିବାନି ମାନେ ଚେଷ୍ଟା ମୁଁ ବହୁତ କରିଛି କିନ୍ତୁ ଏତେ ସଫଳ ପାଇନି କେତେବେଳେ ପିଜାର ଯୋଉ ତଳଟା ପୋଡ଼ିଯାଏ କେତେବେଳେ ଟିକେ କଞ୍ଚାଳିଆ ରୁହେ ଯୋଉଟାକି ଖାଇବାକୁ ଏତେ ଆଉ ସ୍ୱାଦ ଲାଗେନା